ହଁ ଆମେ ରଷେଇବାସ କରିବାକୁ ଟିକିଏ ମନ ଦରକାର ରୋଷେଇବାସ କରିବାକୁ ସବୁଠୁ ଫାଷ୍ଟ୍ ଆମର ମନ ଦରକାର ମନ ଯଦି ଇଆଡ଼େ ସିଆଡ଼େ ଥିବ ରୋଷେଇବାସ ଭଲ ହେବନାହିଁ ଆଉ ଖାଇବାର ଟେକ୍ନିକ୍ ହେଉଛି ସେଇଟା ଫାଷ୍ଟ୍ ଆମେ ଯଦି ସାଧା ରୋଷେଇ କରିବା ସେଇରେ ଆମେ ଟିକିଏ ଜିରା ଭାଜିକି ତାରେ ପକାଇଦେବା ଆଉ ଯଦି ଆମେ ଚିକେନ୍ ଫିକେନ୍ କରିଦେବା ଚିକେନ୍ ହେଉ ମଟନ୍ ହେଉ ଯାହା ହେଉ ଆମେ ତାହା ଦ୍ଵାରା ତାରେ ଟିକିଏ ଗରମ ମସଲା ଭାଜିକି ପେଷ୍ଟ୍ କରିକି ତାରେ ଦେବେ ରୋଷେଇ କରିବା ଲାଷ୍ଟ୍ ଦେବି ଲାଷ୍ଟ୍ ଦେଇକି ସେଟାନୁ ଆମେ କରିଦେବି କରିକି ରୋଷେଇ କରିସାରିଲା ପରେ ମାନେ ସେଇଟା ଦେଇକି ରଖିଦେଇଥିବି